ଭାରତର ଶିକ୍ଷା ବ୍ୟବସ୍ଥା ଭଲ କିନ୍ତୁ ଅନ୍ୟ ଦେଶ ଅପେକ୍ଷା ସେ ବହୁତ କମ୍ରେ ଅଛି କାହିଁକି ନା ବାହାରର ବାହାରର ବିଦ୍ୟାଳୟମାନଙ୍କରେ ପାଠପଢ଼ା ପ୍ରତି ବହୁତ ଜରୁରୀ ଗୁରୁତ୍ୱ ଦେଉଛନ୍ତି ପାଠପଢ଼ା ବି ଭଲ ପାଠପଢ଼ା ବି କରୁଛନ୍ତି କିନ୍ତୁ ଆମ ଦେଶରେ ଆମ ଦେଶରେ ପ୍ରଥମେ ଖାଇବା ପିନ୍ଧିବା ହଁ ଏଗୁଡ଼ାକୁ ଜରୁରୀ ଦଉଚନ୍ତି ପାଠପଢ଼ା ପ୍ରତି କମ୍ ଧ୍ୟାନ ଦେଉଛନ୍ତି ପାଠପଢ଼ାରେ କୌଣସି ବି ଧ୍ୟାନ ଦେଉନାହାନ୍ତି ତ ସେଥିପାଇଁ ଏଥିରେ ହିଁ ଆମେ ବହୁତ ଅନୁଭବ ମାନେ ଅଭାବ ଅନୁଭବ କରୁଛୁ ଅନ୍ୟ ଦେଶମାନଙ୍କରେ ଟେକ୍ନୋଲୋଜି ଦ୍ୱାରା ବି ବହୁତ କିଛି ଶିକ୍ଷା ଗ୍ରହଣ କରୁଛନ୍ତି କିନ୍ତୁ ଆମର ଏଇପଟେ ଏହି ଦେଶପଟେ ଶିକ୍ଷାଗତ ଯୋଗ୍ୟତା ତ କମ୍ ତ ପିଲାମାନେ ବହୁତ କିଛି ମାନେ ମୂର୍ଖ ବି ହୋଇଗଲେଣି ଏଇ ବ୍ୟବସ୍ଥା ଯୋଗୁଁ ତ ବହୁତ ଏଇଗୁଡ଼ାକର ବହୁତ ଉନ୍ନତି ହେବା ଦରକାର ପୂର୍ବ ପିଢ଼ୀମାନେ ଶିକ୍ଷା ଶିକ୍ଷା ବହୁତ ଭଲ ଶିକ୍ଷା ଦେଉଥିଲେ କିନ୍ତୁ କମ୍ ଦରମା ପାଉଥିଲେ କିନ୍ତୁ ଏ ଏବର ଏଇ ପିଢ଼ୀ ବହୁତ କମ୍ ଶିକ୍ଷା ଦେଉଛନ୍ତି କିନ୍ତୁ ବହୁତ ଭଲ ମାନେ ବହୁତ ଅଧିକା ପଇସା ନେଉଛନ୍ତି ଆଉ ତ ପିଲାମାନେ ସେଥିଯୋଗୁ ପିଲାମାନଙ୍କ ପିଲାମାନଙ୍କ ପ୍ରତି ବି ଧ୍ୟାନ ବି ସେମାନେ ଦେଉନାହାନ୍ତି ପିଲାମାନେ ସେଥିଯୋଗୁଁ ସେଇ ସେଇ କ୍ଷେତ୍ରରେ ବହୁତ ଅନୁଭବ ଅଭାବ ଅନୁଭବ ଆମେ କରଚୁ ଏଗୁଡ଼ାକରେ ଯଦି ଆମର ସରକାର ଯଦି ଧ୍ୟାନ ଦେଇଥାନ୍ତେ ତ ବହୁତ ଭଲ ହୋଇଥାନ୍ତା